ମୁଁ ପ୍ରଥମଥର ଯେତେବେଳେ ରୋଷେଇ କଲି ପ୍ରଥମଥର ମୋତେ ଭାତ ରାନ୍ଧିବାକୁ ପଡ଼ିଥିଲା ଭାତ ରାନ୍ଧିବା ପାଇଁ ମୋତେ ଟ୍ରେନିଙ୍ଗ ଦିଆଯାଇଥିଲା ଭାତ କେମିତି ରନ୍ଧାଯାଏ ମୁଁ ତ ଜାଣିନଥିଲି ପ୍ରଥମେ ମୁଁ ବଡ଼ ଭାଉଜ ମୋତେ ଶିଖାଇଥିଲି ଭାତ ରାନ୍ଧିବା ପାଇଁ ପ୍ରଥମେ ଯେତେବେଳେ ମୁଁ ଭାତରେ ଆମ ଭାତ ହାଣ୍ଡିରେ ପାଣି ବସାଇ ଗରମ ହେଲା ପରେ ପାଣି ଗରମ ହେଲା ପରେ ଚାଉଳକୁ ଧୋଇକି ମୁଁ ଯେତେବେଳେ ଭାତ ତିଆରି କରିଥିଲି ଭାତ ପ୍ରଥମେ ଭାତ ରାନ୍ଧିଲା ପରେ ଭାତ ପୁରା କାଦୁଅ ଭଲି ହେଇଯାଇଥିଲା ଓ ସେଟା କ'ଣ ହେଇଥିଲା ପୋଡ଼ି ଯାଇଥିଲା ମୁଁ ଜାଣିପାରିନଥିଲି ସେଥିରେ ମୋତେ ନିଜକୁ ନିଜ ବହୁତ ମାନେ ସଂକୁଚିତ ମନେ ହେଲା ଆଉ ଟିକେ ଅପମାନ ଭଳିଆ ଲାଗିଲା ଘରେ ତ କିଏ କିଛି କହିଲେନି ବହୁତ ଖରାପ ଲାଗିଲା ସେ ଅନୁଭୂତିରୁ ମୁଁ ତା' ମାନେ ପୁଣିଥରେ ସେଟା ସେ ତାକୁ ଯେଉଁ ପୋଡ଼ି ଯାଇଥିଲା କାଦୁଆ ବୋଲି ତାହାକୁ ପୁଣି ବାହାର କରି ନୂତନ ଭାବେ ସେ ଭାଉଜଙ୍କ ସାଥିରେ ସେ ପ୍ରସ୍ତୁତ କଲି ଆଉ ସେଟା ବହୁତ ଭଲ ଭାବରେ ପ୍ରସ୍ତୁତ ହେଇଥିଲା ସେଇଠୁ ମଧ୍ୟ ତା'ର ମାନେ ଗୋଟେ ନିଜ ଉପରେ କନଫିଡ଼େନ୍ସ ଆସିଲା ବୁଝି ଆଜି ଜାଣିଲି ବୋଲି ଆଉ ଧୀରେ ଧୀରେ ସେହି ପ୍ରକାର ଭାବରେ ତା'ମାନେ ଭାଉଜଙ୍କ ପରାମର୍ଶ ହିସାବରେ ତାଙ୍କ ସାହାଯ୍ୟ ହିସାବରେ ଧୀରେ ଧୀରେ ତା'ମାନେ ଆମ ରୋଷେଇବାସର ସବୁ ଶିଖିଗଲି ଆଉ ବର୍ତ୍ତମାନ ଏହା ଯେକୌଣସି ଖାଦ୍ୟ ତରକାରୀ ହଉ ଯେକୌଣସି ଜିନିଷ ବନାଇବାକୁ ହେଲେ ନିଜେ ରୋଷେଇବାସ କରି ଭଲ ଭାବରେ ଖାଦ୍ୟ କରିପାରେ ସେଇ ପ୍ରଥମ ଦିନର ଅନୁଭୂତି ଆଜି ବି ମନେ ପଡ଼ିଲେ ନିଜକୁ ଟିକେ ବହୁତ ସଂକୁଚିତ ମନେ ହୁଏ ଆଉ ଆଜି ବି ସେ ଜିନିଷ ହସ ଆସେ ସେଟା ମୋର ଫାର୍ଷ୍ଟ ଏକ୍ସପେରିଏନ୍ସ ଆମ ରୋଷେଇ କରିବାର ଆଉ ସେ ଦିନଠୁ ଏପର୍ଯ୍ୟନ୍ତ କେବେ ବି କୌଣସି ପ୍ରକାର ରୋଷେଇବାସରେ ଭୁଲ ହୋଇନାହିଁ ବର୍ତ୍ତମାନ ସବୁ ଜାଗାରେ ମୁଁ କୌଣସି ବିଭା କ୍ଷେତ୍ର କୌଣସି ଜାଗାରେ ଭୋଜିଭାଜିର ଆୟୋଜନ ହେଲେ ମୁଁ ନିଜେ ଯାଏ ରୋଷେଇବାସ କରି ଆଉ ପାଞ୍ଚଶହ ହଜାର ଲୋକଙ୍କ ମଧ୍ୟ ଖାଦ୍ୟ ବନାଇ ତାଙ୍କୁ ଖାଦ୍ୟ ପରୋଷିଥାଏ ଆଉ ବହୁତ ଭଲ ଲାଗିଥାଏ ସେ ପ୍ରଥମ ଦିନର ଅନୁଭୂତି ଆଜି ବି ମନେ ପଡ଼ିଲେ ବହୁତ ଦୁଃଖ ଲାଗେ କିନ୍ତୁ ଭୁଲ ନକଲେ ଭଲ ହୁଏ ନାହିଁ ସେଦିନର ଭୁଲ ଆଜି ମୁଁ ବହୁତ ଜାଗାରେ ତା'ର ମାନେ ସମ୍ମାନିତ ହୋଇଛି ରୋଷେଇବାସ କରି କରି ଓ ଲୋକଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି